ମୁଁ ଭୂପତୀ ରେଷ୍ଟୁରାଣ୍ଟ୍ରୁ କହୁଛି ଆପଣଙ୍କର ରେଷ୍ଟୁରାଣ୍ଟ୍ ଖୋଲା ଅଛି କି ବନ୍ଦ ଅଛି ଜାଣିବା ପାଇଁ ମୋତେ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଖାଇବାକୁ ବହୁତ ପସନ୍ଦ ଲାଗେ ତେଣୁ ମୁଁ ଚାହେଁ ଯେ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ହିଁ ଖାଦ୍ୟ ଅର୍ଡ଼ର୍ କରିବା ପାଇଁ କାରଣ ଆପଣଙ୍କର ମସଲା ଆଦି ଜିନିଷ ସବୁ ଜିନିଷ ଟେଷ୍ଟ୍ ଥାଏ ତେଣୁ ମୁଁ ଚାହୁଁଛି ଯେ ଭଲ ଖାଇବା ମିଳେ ତେଣୁ ମୁଁ ଅର୍ଡ଼ର୍ କରିବାକୁ ଚାହୁଁଛି ଆପଣଙ୍କର ଖାଦ୍ୟ ଉପଲବ୍ଧ ଅଛି କି ନାହିଁ ମୁଁ ଜାଣିବା ପାଇଁ ମୋ ରେଷ୍ଟୁରାଣ୍ଟ୍କୁ ଗୋଟିଏ କଲ୍ କଲି କିନ୍ତୁ କଲ୍ରେ ସେଇ କଲ୍ରେ ଉପଲବ୍ଧ ଅଛି ବୋଲି କହିବାରୁ ମୁଁ କିଛି ଜିନିଷ ଅର୍ଡ଼ର୍ କରିବାକୁ ଚାହୁଁଛି ଭଲ ଅଛି ତ ଖାଦ୍ୟ ତେଣୁ ମୁଁ ଚାହୁଁଛି ଯେ ସେହି ରେଷ୍ଟୁରାଣ୍ଟ୍କୁ ହିଁ ଅର୍ଡ଼ର୍ କରିବା ପାଇଁ ବୋଲି ଚିକେନ୍ ବିରିୟାନୀ ମଟନ୍ ଲେଗ୍ ପିସ୍ ସବୁ ଜିନିଷ ସ୍ୱାଦ ଥିବା ଯୋଗୁଁ ମୁଁ ଚାହୁଁଛି ଯେ ସେହି ରେଷ୍ଟୁରାଣ୍ଟ୍ରୁ ହିଁ ଅର୍ଡ଼ର୍ କରିବା ପାଇଁ